ଆମ ଗ୍ରାମରେ ଅନେକପ୍ରକାରର ବାହାଘର ଆୟୋଜନ ହୋଇଥାଏ ଏବଂ ଏହା ବର୍ଷକୁ ଅନେକପ୍ରକାର ବାହାଘର ମଧ୍ୟ ହୋଇଥାଏ ସେହିପରି ଭାବରେ ଆମ ଗାଁରେ ଅନେକ ପରମ୍ପରା ଭାବରେ ଏବଂ ସାଂସ୍କୃତିକ ପରମ୍ପରା ଭାବରେ ବାହାଘର ଆୟୋଜନ କରାଯାଇଥାଏ ଏବଂ ଏହି ବାହାଘରରେ ଅନେକପ୍ରକାରର ଲୋକ ଜଡ଼ିତ ହୋଇଥାନ୍ତି ମୁଖ୍ୟତଃ ଦୁଇ ପରିବାର ମଧ୍ୟରେ ପ୍ରଥମେ ସାକ୍ଷାତ କରିଥାନ୍ତି ଏବଂ ଏହି ସାକ୍ଷାତ ପ୍ରଥମେ ଝିଅଙ୍କ ଘରେ କରାଯାଏ ଏବଂ ପୁଅମାନେ ଝିଅଙ୍କଘରକୁ ଝିଅଙ୍କୁ ଦେଖିବାପାଇଁ ଆସନ୍ତି ଏବଂ ସେଠାରେ ଅନେକପ୍ରକାରର ଖାଦ୍ୟ ଖାଇବା ସଙ୍ଗେସଙ୍ଗେ ଝିଅ ପୁଅ ସଙ୍ଗେସଙ୍ଗେ ଝିଅଙ୍କର ଦୁଇ ପରିବାର କଥାବାର୍ତ୍ତା ଏବଂ ବାର୍ତ୍ତାଳାପ କରନ୍ତି ଯାହା ଫଳରେ ଦୁଇ ପରିବାରଙ୍କ ମଧ୍ୟରେ ଅନେକ ପ୍ରେମ ବଢ଼ିଥାଏ ଏବଂ ସେହି ପ୍ରେମ ବଢ଼ିବା ସଙ୍ଗେସଙ୍ଗେ ସେମାନେ ଆଗକୁ ମଧ୍ୟ ରିସ୍ତାର ବା ନିଜ ବନ୍ଧନକୁ ଆଗକୁ ବଢ଼ାନ୍ତି ପରେ ଅନ୍ୟ କ୍ଷେତ୍ରରେ ଝିଅଙ୍କ ଘର ମଧ୍ୟରୁ ପୁଅଙ୍କ ଘର ମଧ୍ୟ ଯାଆନ୍ତି ଏବଂ ଯାହାଫଳରେ ଦୁଇ ପରିବାରଙ୍କ ମଧ୍ୟରେ ଅନେକ ବନ୍ଧୁତା ଗଢ଼ିଉଠେ ଯାହା ଫଳରେ ଅନେକପ୍ରକାରର ଆୟୋଜନ ମଧ୍ୟ କରାଯାଏ ଏବଂ ବୈଠକ ସମୟରେ ସେମାନେ ଯେଉଁ ସମୟରେ ବନ୍ଧୁବାନ୍ଧବଙ୍କ ଘର ସହିତ ମିଶିକି ପୁଅ ଘରକୁ କିମ୍ବା ଝିଅ ଘରକୁ ଆସନ୍ତି ସେହି ସମୟରେ ଅନେକପ୍ରକାରର ମିଠା ଏବଂ ଅନେକପ୍ରକାରର ନଡ଼ିଆ କଦଳୀ ପନିପରିବା ଫଳ ଫୁଲ ଧରିକି ଆସନ୍ତି ଯାହାଫଳରେ ସେମାନେ ମନେକରନ୍ତି ଏହା ଏକ ଶୁଭର ପ୍ରତୀକ ଏବଂ ସେହିପରି ଭାବରେ ଝିଅଘର କିମ୍ବା ପୁଅଘର ମଧ୍ୟ ସେମାନଙ୍କୁ ଅନେକପ୍ରକାର ନିଜ ନିଜ ଭିତରେ ଅନେକପ୍ରକାରର ଆୟୋଜନ କରନ୍ତି ଏବଂ ଏହା କେବଳ ସମ୍ଭବ ଦୁହିଁଙ୍କ ଭିତରେ ପ୍ରେମ ଏବଂ ସେହି ପ୍ରେମରେ ଅନେକ ବନ୍ଧୁତା ମଧ୍ୟ ଗଢ଼ିଉଠିଥାଏ ଏବଂ ଦୁଇ ଫ୍ୟାମିଲି ମଧ୍ୟରେ ଅନେକପ୍ରକାରର ଆୟୋଜନ କରାଯାଏ ଏବଂ ଦୁଇ ପରିବାର ମଧ୍ୟରେ ସାକ୍ଷାତ ପରେ ଅନେକପ୍ରକାରର ଅନେକ ଡିସ୍କସନ୍ ମଧ୍ୟ କରାଯାଏ ଯାହା ଫଳରେ ବୈବାହିକ ଜୀବନରେ କୌଣସି ଅଶାନ୍ତି ଆସି ନଥାଏ ତେଣୁକରି ଗ୍ରାମାଅଞ୍ଚଳରେ ଅନେକ ବୈଠକ ହେବା ସମୟରେ ଅନେକ ମୁଖ୍ୟ ଅତିଥିଙ୍କୁ ଡକାଯାଇଥାଏ ଏବଂ ସେହି ଅତିଥିମାନଙ୍କ ମଧ୍ୟରୁ ଅନେକପ୍ରକାରର ନେତା କିମ୍ବା ଅନେକପ୍ରକାରର ମୁଖ୍ୟ ଅତିଥି ମଧ୍ୟ ଥାଆନ୍ତି ଏବଂ ଘରର ମୁଖ୍ୟ ହିସାବରେ ସେମାନେ ମୁଖ୍ୟ ଅତିଥିମାନଙ୍କୁ କିଛି ସ୍ନେହ ମଧ୍ୟ ଦେଇଥାନ୍ତି ଏବଂ ଅତିଥି ମଧ୍ୟ ଗିଫ୍ଟ୍ ବା ଗିଫ୍ଟ୍ ଆକାରରେ ସେମାନଙ୍କୁ କୌଣସି ପ୍ରକାରର ପ୍ରୟୋଜନ ମଧ୍ୟ ଦେଇଥାନ୍ତି ଏବଂ ଏହିପରି ଗ୍ରାମାଞ୍ଚଳରେ ବୈଠକ ହୁଏ ପୁଣି ବୈଠକ ସରିବା ସମୟରେ ସେମାନେ କିଛି ଭୋଜନର ଆୟୋଜନ ମଧ୍ୟ କରିଥାନ୍ତି ଏବଂ ସେହି ଭୋଜନକୁ ଖାଇ ଅନେକ ଆନନ୍ଦିତ ଏବଂ ମଜା ମଧ୍ୟ ନେଇଥାନ୍ତି ଏବଂ ଘରକୁ ଯିବା ସମୟରେ ସେମାନେ ନିଜ ନିଜ ପ୍ରତି ସ୍ନେହ ମଧ୍ୟ ଦେଇଥାନ୍ତି ପୁଣି ଆଗାମୀ ଦିନରେ ଗୋଟିଏ ବାହାଘରର ପ୍ରସ୍ତାବ ବା ନିର୍ବନ୍ଧ କରିଥାନ୍ତି ସେମାନେ ଗୋଟିଏ ଦିନ ପ୍ରସ୍ତୁତ କରନ୍ତି ଯାହା ଫଳରେ ସେହି ଦିନରେ ଗୋଟିଏ ଶୁଭ ମୁହୂର୍ତ୍ତ କାଢ଼ିକି ବାହାଘର ମଧ୍ୟ କରନ୍ତି ଏବଂ ପୁଅ ଏବଂ ଝିଅଙ୍କ ଘର ମଧ୍ୟରୁ ସହମତ ଦୁଇ ଜଣଙ୍କ ମଧ୍ୟରୁ ହୋଇ ବାହାଘର ଫିକ୍ସ୍ କରାଯାଏ ଯାହା ଫଳରେ ଦୁଇ ଜଣଙ୍କର ବାହାଘର ଅନେକପ୍ରକାରର ଶୁଭର ଲାଭ କରିଥାଏ